ପାଣିକୁ ଫିଲ୍ଟର୍ ଏବଂ ଶୁଦ୍ଧ କରିବା ପାଇଁ ଆମେ ଅନେକ ଅଭ୍ୟାସ ଅନୁସରଣ କରୁ ଯେମିତିକି ଘରେ ବୋଉ ପାଣିକୁ ଫୁଟାଇକିନା ଛାଣିକି ଦିଏ ଆମେ ପିଉ ଆଉ ବାପା ବେଳେବେଳେ ଆଣିକି ବ୍ଲିଚିଙ୍ଗ୍ ପାଉଡ଼ର୍ କୂଅରେ ପକାନ୍ତି ସେ ଶୁଦ୍ଧ ହୋଇଗଲାପରେ ସେହି ପାଣିକୁ ନେଇକି ଫେର ଛାଣିକି ପିଉ ଚୂନ ପକାଯାଏ ବେଳେବେଳେ ଆଉ ଆକୁଆଗାର୍ଡ୍ ଲଗାଯାଏ ଘରେ ଆକୁଆଗାର୍ଡ୍ରୁ ପାଣି ଆଣିକି ପିଉ ଲୁଣ ପକାଯାଏ ଅଙ୍ଗନବାଡ଼ିରୁ ଆଉ କ୍ଲୋରିନ୍ ବଟିକା ମିଳେ ଆଉ କ୍ଲୋରିନ୍ ବଟିକା ପାଣିରେ ପକାଇକିନା ପାଣିକୁ ଶୁଦ୍ଧ କରିକିନା ପିଉ